ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଚାଷ କରାଯାଇଥାଏ ଯେପରି ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ଋତୁର ତରଭୁଜ ବାଦାମ ଏଇସବୁ ଚାଷ କରାହୁୁଏ ଆଉ ବର୍ଷା ଋତୁୁର କ'ଣ ଚାଷ କରାହୁଏ ଧାନ ଚାଷ କରାହୁଏ ଶୀତ ଋତୁରେ କ'ଣ ଚାଷ କରାହୁଏ ଶୀତ ଋତୁରେ ପନିପରିବା ଏସବୁ ସବୁ ବିଭିନ୍ନ ପ୍ରକାର ପନିପରିବା ସବୁ ଚାଷ କରାହୁଏ ତେଣୁ ଚାଷ କରିବା ଚାଷ କରିବା ଚାଷ ନହେଲେ ଆମର ଓଡ଼ିଶା ବା ଭାରତବାସୀ ସମସ୍ତେ କିଛି ଖାଇପାରିବେନି ଏହା ହେଉଛି ଆମର ସମସ୍ୟା ଏଣୁ ଚାଷ କରିବା ଆଉ ବସନ୍ତ ଋତୁୁର କ'ଣ ଚାଷ ବସନ୍ତ ଋତୁରେ ଚାଷ କରାହୁୁଏ ସବୁ ନାନା ରଙ୍ଗର ଫୁଲ ଗଛ ସେ ଫୁଲ ଦ୍ୱାରା ଫୁଲ ଦ୍ୱାରା ହିଁ ହୋଲି ବା ଏସବୁ ତିଆରି କରାହୁଏ